ହ୍ୟାଲୋ ହଁ ମର୍ଣ୍ଣିଂୱାକ୍ରେ ଆସିକି ଭଲ ଲାଗୁଛି ନା ହଁ ଗୋଡ଼ ହାତ ଭଲ ଲାଗୁଛି

ହଁ ମୋତେ ସୁଭଦ୍ରା ପଇସା ମିଳିଲା ମିଳିନି

ହଁ

ହଁ ସବୁତ ରେଟ୍ ସବୁ ବଢ଼ିଗଲା ଆଉ

ଗରିବ ଲୋକମାନେ କେମିତି ଖାଇବେ କ'ଣ କରିବେ

ତମର ରାସନ କାର୍ଡ଼୍ ଅଛି

ହବ ଆଉ